ବିଦ୍ୟମାନ ଗଛ ଯେପରିକି କଦଳୀ ଗଛ ଏ ଯେହେ ଏଯେହୁ କଦଳୀ ଗଛ ଆମକୁ କେବଳ ଥରେ ମାତ୍ର ଫଳ ଦେଇଥାଏ ଏବଂ ସେହା ତାପରେ ସେ ଗଛ କୌଣସି କାମରେ ଲାଗିନଥାଏ କିନ୍ତୁ ଏହି ଗଛ ଦ୍ୱାରା ଆମେ ଆଉ ଏକ ନୂତନ କଦଳୀ ଗଛ ଦ୍ୱାରାକୁ ରୂପାନ୍ତରିତ କରିପାରିଥାଉ ଯାହାଦ୍ୱାରାକି ଏହି କଦଳୀ ଗଛର ଫସଲରେ ଉନ୍ନତି ହୋଇଥାଏ ଗୋଟିଏ ଗଛରୁ ଅନ୍ୟ ଗଛ ଆଉ ଆଉ ଗୋଟିଏ ଗଛରୁ ଆଉ ଗଛ ଏମିତି ଆମେ ରୂପାନ୍ତରିତ କରିଥାଉ ଯାହାଦ୍ୱାରାକି ଫସଲରେ ମଧ୍ୟ ଉନ୍ନତି ଘଟିଥାଏ ଏହି କଦଳୀ ଗଛ ଗୋଟିଏରୁ ଆଉ ଗୋଟିଏ ଗଛ ହୋଇଥାଏ କିନ୍ତୁ ପୂର୍ବ କଦଳୀ ଗଛ ଆମର କୌଣସି କାମରେ ଲାଗିନଥାଏ ତେଣୁ ଏହାକୁ ଆମେ ଉପଯୋଗୀ ଠିକ ଭାବରେ ଫସଲ କରି ଠିକ କାର୍ଯ୍ୟରେ ଲଗେଇବା ଦ୍ଵାରା ଏହା ମଧ୍ୟ ଫସଲରେ ଉନ୍ନତି ହେଇଥାଏ ଏବଂ ସାରୁ ଗଛ ଯେପରିକି ଗୋଟିଏ ସାରୁ ମଧ୍ୟ ବିଭିନ୍ନ ପ୍ରକାର ମଞ୍ଜି ବାହାରିଥାଏ ସେଇ ପୁଆକୁ ରଖି ତାକୁ ତଳି ପକାଇ ତା ଦେହରୁ ସାରୁକୁ ଉତ୍ପାଦନ କରାଯାଇ ପାରିଥାଏ ଯାହାଦ୍ୱାରାକି ଆମ ପରିବେଶରେ ମଧ୍ୟ ଫସଲର ଉନ୍ନତି ଘଟିଥାଏ ତେଣୁ ଏହିପରି ବିଦ୍ୟମାନ ଗଛ ଗୁଡ଼ିକକୁ ନଷ୍ଟ କରି ନଷ୍ଟ କରିବା ଫଳରେ ଏଥିରୁ ନୂତନ ଗଛ ରୂପାନ୍ତରିତ କରିବା ଏକ ଭଲ ଉପାୟ ଅଟେ